ନିଜର ପାଳିତ ପଶୁମାନଙ୍କର ସହିତ ଆମର ସମ୍ପର୍କ ହେଉଛି ଅଧିକ ନିବିଡ଼ ଆଉ ଏକ ଘନିଷ୍ଠ ସେମାନେ ହେଉଛନ୍ତି ଆମର ଘରର ସଦସ୍ୟ ପରିକା ଆମେ ବାହାର ଘରକୁ ଯେମିତି କିଏ ଆସିଲେ ତାକୁ ଯେମିତି ସତ୍କାର କରିଥାଉ ଆମର ଘରର ପଶୁମାନଙ୍କୁ ବି ସେମିତି କରାଯାଇଥାଏ ଆମର ଘରେ ଦୁଇଟି ଗାଈ ଗୋଟିଏ କୁକୁର ଗୋଟିଏ ବିରାଡ଼ି ଅଛି ଦୁଇଟି ଗାଈର ନାମ ହେଉଛି ଗୋଟାକର ନାମ ରାଧା ଆଉ ଗୋଟାକର ନାମ ଲକ୍ଷ୍ମୀ ଦୁଇଟି ଯାକ ମାଈ ଗାଈ ଆଉ ଗୋଟେ କୁକୁରର ନାମ ହେଉଛି ରୋଜୁ ଆଉ ଗୋଟେ ବିରାଡ଼ିର ନାମ ହେଉଛି ସୁଣ୍ଟୁ ଆମେ ସେମାନଙ୍କୁ ବହୁତ ଭଲ ପାଇଥାଉ ଆମେ ପୁରା ଘରର ଗୋଟେ ସଦସ୍ୟ ଭଳି ଆମେ ଭଲ ପାଇଥାଉ ସେମାନଙ୍କୁ ସେମାନେ ବି ଆମ ମାନଙ୍କୁ ବହୁତ ଭଲ ପାଆନ୍ତି ଆମ ଘରର ପିଲାମାନଙ୍କୁ ଯେମିତି ଭଲ ପାଉ ସେମାନଙ୍କୁ ବି ସେମିତି ଆମେ ଯେଉଁଠି ଶୋଇଥାଉ ସେମାନେ ବି ସେମିତି ସେଠି ଶୋଇଥାନ୍ତି ଆମେ ଯେଉଁଥିରେ ଖାଉ ସେମାନେ ବି ସେଥିରେ ଖାଆନ୍ତି ଆମର ଘର ପୁରା ପୁଅ ଝିଅ ପରି ସେମାନେ ପାଳନ ହେଇଥାନ୍ତି ଆଉ ଆମେ ସେମାନଙ୍କର ଯତ୍ନ ବି ପୁରା ଭଲ ଭାବରେ ନେଇଥାଉ ସେମାନଙ୍କର ଯେତିକି ଦିନରେ ଗାଧୋଇବାର ନିୟମ ଥାଏ ସେତିକି ଦିନରେ ଆମେ ସେମାନଙ୍କୁ ଗାଧୋଇଥାଉ ବିରାଡ଼ି ଟିକିଏ ଲେଟ୍ରେ ଗାଧୁଆ ଥାଏ ସେମାନଙ୍କୁ ଜଲ୍ଦି ଥଣ୍ଡା ଧରି ଦେଇଥାଏ ଆଉ କୁକୁର ମାନଙ୍କୁ ତା'ର ନିୟମରେ ଗାଧୁଆ ହେଇଥାଏ ଆଉ ଗାଈମାନଙ୍କୁ ସେମିତି ଗାଧୁଆ ସଫା କରିକି ଗାଧୁଆ ହେଇଥାଏ ଆଉ ସେମାନଙ୍କର ଗୁହାଳକୁ ପୁରା ସଫା ପରିଚ୍ଛନ୍ନ କରି ରଖାଯାଇଥାଏ ସେଇ ଗୁଡ଼ାକ କରିବା ପାଇଁ ଆମ ଘରେ ଗୋଟେ ଲୋକ ବି ରଖାଯାଇଛି ଯେଉଁଟା କି ଗାଈ ମାନଙ୍କର ସେବା ପୁରା ଭଲ ସେ ନବ ସେମାନେ ଯାହା ଖାଇଥାନ୍ତି ସେମାନଙ୍କର ଜାଗାକୁ ଭଲ ସେ ସଫା କରି ସେମାନଙ୍କୁ ଖାଇବାକୁ ଦିଆଯାଏ ଥଣ୍ଡା ଦିନେ ଗରମ କରିକି ଖାଦ୍ୟ ଦିଆଯାଏ ଆଉ ଗରମ ଦିନେ ସେମାନଙ୍କୁ ଭଲ ସେ ଥଣ୍ଡା କରି ଦିଆଯାଇଥାଏ ଆମେ ସବୁପ୍ରକାର ଧ୍ୟାନ ରଖିଥାଉ